ମୁଁ ଜଣେ କୃଷକ ହୋଇ ଥିବାରୁ ଫସଲ ମୁଁ କରେ ଫସଲରେ ବିଭିନ୍ନ କୀଟ ମଧ୍ୟ ଲାଗି ଫସଲ କାଟି ଦିଅନ୍ତି ଫସଲକୁ ରୋଗମୁକ୍ତ କରିବା ବହୁତ କଷ୍ଟ କର କିନ୍ତୁ ସହଜ ନୁହେଁ